ବାଇକ୍ ଚଳେଇଲା ବେଳେ ଆମେ ସବୁବେଳେ ଧ୍ୟାନ ଧ୍ୟାନ ଦେବା ଉଚିତ୍ ଯେ ଯେମିତି ବାଇକ୍ରେ ରାସ୍ ବାଇକ୍ରେ ଯେତେବେଳେ ରାସ୍ତାରେ ଯିବା ସେତେବେଳେ କୌଣସି ଗୁରୁତ୍ଵପୂର୍ଣ୍ଣ କୌଣସି କିଛି ଅସୁବିଧା ନ ହେଉ ନିରାପତ୍ତରେ ଯେମିତି ଯେକୌଣସି ଜାଗାରେ ପହଞ୍ଚିପାରିବା ସେହି ସେଥିପ୍ରତି ଆମେ ଧ୍ୟାନ ଦେବା ଉଚିତ୍ ନିରାପତ୍ତା ରହିବା ଓ ନିରାପତ୍ତା ରହିବା ଏବଂ ଗାଡ଼ିକୁ ବେଶୀ ଜୋରରେ ନଚଲେଇ ଧିରେ ଚଲେଇବା ଉଚିତ୍ ଏବଂ ନିରାପତ୍ତା ପାଇଁ ମୁଣ୍ଡରେ ହେଲ୍ମେଟ୍ ଲଗେଇବା ଉଚିତ୍ ଯେପରିକି କାର୍ରେ ଯିବାବେଳେ ବେଲ୍ ସିଟ୍ ବେଲ୍ଟ ଲଗେଇ ଲଗେଇବା ଉଚିତ୍ ଏବଂ ଗାଡ଼ିରେ ସବୁବେଳେ ଧ୍ୟାନର ସହ ଚଲେଇବା ଉଚିତ୍ ଗାଡ଼ି ସମେଇବା ଗାଡ଼ି ଚଲେଇବା ସମୟରେ ଫୋନ୍ରେ କଥା ହେବା ଉଚିତ୍ ନୁହେଁ କିମ୍ବା ଅନ୍ୟ ମନସ୍କ ରହିବା ଉଚିତ୍ ନୁହେଁ ଗାଡ଼ିକୁ ସବୁବେଳେ ଭଲଭାବରେ ରାସ୍ତାର ବାମ କଡ଼ରେ ଚଲେଇବା ଉଚିତ୍ କି କୌଣସି ଗାଡ଼ିକୁ ଓଭରଟେକ୍ କରିବା ଉଚିତ୍ ନୁହେଁ ଆଉ କୌଣସି ଜାଗାକୁ ବୁଲିଯିବାକୁ ହେଲେ ଗାଡ଼ିର କାଗଜପତ୍ର ସାଙ୍ଗରେ ରଖିଥିବା ଉଚିତ୍ ଯେପରିକି ଆଇଡ଼େଣ୍ଟି କାର୍ଡ଼୍ ଆଉ ଆଧାର କାର୍ଡ଼୍ ଗାଡ଼ିର ଲାଇସେନ୍ସ ସବୁକିଛି ପାଖରେ ରଖିଥିବା ଉଚିତ୍ ନିଜସ୍ଵ ପରିଚୟ ପତ୍ର ପାଖରେ ରଖି ଯେଉଁ ପଟେ ଗଲେ ବି ପୋଲିସ୍ର କବଳରୁ ରକ୍ଷା ପାଇପାରିବା ଆମେ ତେଣୁକରି ସବୁବେଳେ ନିଜସ୍ଵ ପରିଚୟପତ୍ର ଏବଂ ଗାଡ଼ିର ସବୁ ସମସ୍ତ କାଗଜପତ୍ର ଲାଇସେନ୍ସ ଡି ଆଜିକାଲି ଡି ଏଲ୍ କରାହେଉଛି ଡି ଏଲ୍ ଏ ସବୁକୁ ଗାଡ଼ିରେ ରଖି ନିଜସ୍ଵ ଗାଡ଼ିକୁ ନେଇ ଯେକୌଣସି ଜାଗାକୁ ବୁଲିବାକୁ ଯାଇପାରିବେ